କ୍ରିକେଟ୍ କ୍ରିକେଟ୍ ଖେଲ୍ବାର୍ କେ ଆମକୁ ବଡ଼ାସି ଛୋଟ ବେଳେ ତ କେତେ ଖେଳ ଖେଲିଛୁଁ ଛୁଆ ଥିଲା ବେଳେ ଏହାର କେ ଖେଳି ନ ପାରୁ ଯେତେ ମନ ଲାଗିଲେ ବି ଖେଳି ନା ପାର କରୁ ହେଲେ ବି କ୍ରିକେଟ୍ ବି ଭଲ୍ ଲାଗ୍ସି ଦେଖ୍ବାର କେ ଟିଭିନୁ ଆଉ ତ ଛୁଆମାନେ ଭି ଆମ ଛୁଆମାନେ ଭଇ ଖେଲ୍ ସୁନ୍ ଗଡ଼୍ ସୁନ୍ ଏଇଟି ତ ଭଲ୍ ଲାଗ୍ସି କର୍ସି ଆମେ ସମସ୍ତେ ଜମା ହେଇ କରି ତ କ୍ରିକେଟ୍ ଦେଖସୁଁ କର୍ସୁଁ ଆଉ ଭଲ୍ ଲାଗ୍ସି ଭିଡ଼୍ ଲୋକ୍କେ ଖେଳି ଆଉ ପାର୍ମୋ କେ ନା ତ ଖେ ପାରୁଁ ସେଥି ଲାଗି ଆମେ ବି ଖୁସି ତି ଦେଖ୍ସୁଁ ଆଉ ଖେଳ୍ ଖେଲ୍ବାର କେଭି ପସନ୍ଦ ଲାଗ୍ସି ହେଲେ ଖେଳି ନ ପାରୁ ବୋଲେ କ୍ରିକେଟ୍ ଯେତେବେଳେ ଷ୍ଟାର୍ଟ ହେଇଛି ଭଲ୍ସେ ସମସ୍ତେ ଏନ୍ତା ଦେଖ୍ସୁଁ ସମସ୍ତେ ଜମା ହୋଇ କରି ଆଉ କ୍ରିକେଟ୍ ଦେଖ୍ସୁଁ କର୍ସୁଁ ଆଉ ତ କେତେ ଖେଳ ଅଛି ହକି ଖେଳ ଏଇଟା ମାନେ ବି ତ ସବୁ ଭଲ୍ ଲାଗ୍ସି କବାଡ଼ିଟା ସବୁ ଖେଳ ଦେଖିବାରେ ଭଲ୍ ଲାଗ୍ସି କର୍ସି